ନିଜର ଦକ୍ଷତାରେ ଉନ୍ନତି ଆଣିବାକୁ ଚାହୁଁଥିବା ନୂତନ ପକ୍ଷୀ ନିରକ୍ଷକଙ୍କ ପାଇଁ ଆମର ଟିପ୍ସ ଅଛି ଯାହାକି ତାଙ୍କୁ ପକ୍ଷୀ ମାନଙ୍କୁ ପିଞ୍ଜରାରେ ନରଖି ତାଙ୍କୁ ସ୍ୱଇଚ୍ଛାରେ ଉଡ଼ାଇଦେବା କଥା ତାଙ୍କୁ ହଇରାଣ କରିବା ନାହିଁ ତେଣୁକରି ତାଙ୍କୁ ପଞ୍ଜୁରୀରେ ରଖିବା ନାହିଁ